ହ୍ୟାଲୋ ଆଜ୍ଞା ହଁ ମୁଁ ଚନ୍ଦନ ମୋବାଇଲ୍ ଷ୍ଟୋରରୁ କହୁଛି

ଆଜ୍ଞା ଶୁଣନ୍ତୁ ଆପଣ ଆମର ଦୁଇଟା ପ୍ରକାର ମୋବାଇଲ୍ ରହୁଛି ଗୋଟେ କୀ ପ୍ୟାଡ଼୍ ବାଲା ଗୋଟେ ସ୍କ୍ରିନ୍ ଟଚ୍ ବାଲା ଆପଣ କେଉଁଟା ପ୍ରଥମେ ନେବାକୁ ଚାହୁଁଛନ୍ତି ଆପଣଙ୍କ ଜେଜେବାପାଙ୍କ ପାଇଁ ପ୍ରଥମେ କୁହନ୍ତୁ ତା'ପରେ ମୁଁ କହିବି ଆପଣ କେଉଁ ମୋବାଇଲ୍ଟା ନେବେ

ଆଜ୍ଞା ଆଜ୍ଞା ଦେଖନ୍ତୁ ଆମର କୀ ପ୍ୟାଡ଼୍ ବାଲା ଦୁଇ ତିନି ପ୍ରକାର ମୋବାଇଲ୍ ଆସୁଛି ଯେମିତିକି ନୋକିଆ ଆସୁଛି ସାମସଙ୍ଗ୍ ଆସୁଛି ଏବେ ଗୋଟେ ନୂଆ ଲଞ୍ଚ ହେଇଛି ଜିଓ ସେ ଫୋନ୍ ଆସୁଛି ଆପଣ ଯଦି ଚାହିଁବେ କେଉଁ କମ୍ପାନୀ ନେଇପାରିବେ ନେଇପାରିବେ ଆପଣଙ୍କ ଜେଜେବାପାଙ୍କ ପାଇଁ ଭଲ ଆଜ୍ଞା ଦେଖନ୍ତୁ ମୋ ହିସାବରେ ମୁଁ ତ ବ୍ୟବସାୟୀ ଭଲ ତିନି ଚାରି ମୋବାଇଲ୍ ଭଲ ପଡ଼ୁଛି ଆପଣ ଯଦି ଚାହିଁବେ ମୋ ମତରେ ସାମସଙ୍ଗ୍ ନେଇପାରିଲେ ଭଲ ପଡ଼ିବ କୀ ପ୍ୟାଡ଼୍ର ସାମସଙ୍ଗ୍ର ସ୍କ୍ରିନ୍ ଟଚ୍ ବାଲା ଆସୁଛି କୀ ପ୍ୟାଡ଼୍ ବାଲାବି ଆସୁଛି ହଁ ଆଜ୍ଞା ହଁ ଦେଖନ୍ତୁ ଆପଣଙ୍କ ଜେଜେବାପାଙ୍କ ପାଇଁ ଯେଉଁ କୀ ପ୍ୟାଡ଼୍ ବାଲା ନେବେ ସେଥିରେ ଅଛି ଆମର ଭଲ ରାମ୍ପ୍ ଅଛି ବତିଶ ଜିବିର ରାମ୍ପ୍ ଅଛି ସେଥିରେ ଛୋଟ କ୍ୟାମେରା ଟିଏ ବି ଅଛି ଗୋଟିଏ ଭଲ ରେଡ଼ିଓ ତାଙ୍କ ଭିତରେ ମୋବାଇଲ୍ ଭିତରେ ଆପ୍ଟା ଅଛି ତା' ଦେହରେ ଛୋଟ ଗ୍ୟାଲେରୀଟିଏ ବି ଅଛି ଆପଣ ଚାହିଁଲେ ସେଇଟା ନେଇପାରିବେ ତା'ଦେହରେ ଗୋଟିିଏ ଇୟର୍ ଫୋନ୍ ମାଗଣାରେ ମିଳୁଛି ଆଉ ଯଦି ନୋକିଆ ଫୋନ୍ ନେବେ ତା'ଦେହରେ ଇୟର୍ ଫୋନ୍ ମିଳୁନାହିଁ ତାର ରେଟ୍ ଟିକେ କମ୍ ଅଛି ତା ଚାର୍ଜର୍ ଅଛି ତା'ଦେହରେ କ୍ୟାମେରା ନାହିଁ ଆଉ ଯଦି ଜିଓ ନେବେ ତା'ଦେହରେ ନେଟ୍ ଅଛି କ୍ୟାମେରା ଅଛି ଇଣ୍ଟରନେଟ୍ ଅଛି ଆପଣ ଚାହିଁଲେ ସେଇଟା ବି ନେଇପାରିବେ ଆଜ୍ଞା ଦେଖନ୍ତୁ ଆମେ ତ ଅଧିକା ମୋବାଇଲ୍ କୀ ପ୍ୟାଡ଼୍ ରଖିନୁ ଯଦି ରଖିଛୁ ଯେଉଁଟା କି ସେଇଟା ହେଲା ଗୋଟିଏ ଆସିବ ସାମସଙ୍ଗ୍ର ଟିକେ ଦୁଇ ହଜାରରୁ ଅଢ଼େଇ ହଜାର ଟଙ୍କା ଭିତରେ ଆସିବ ନୋକିଆର ଦେଢ଼ ହଜାର ଟଙ୍କା ଦୁଇ ହଜାର ଟଙ୍କା ଭିତରେ ଆସିବ ଆଉ ରହିଲା ଜିଓ କମ୍ପାନୀର ଯେଉଁଟା ଆସିଛି ସେଇଟା ତିନି ହଜାରରୁ ସାଢ଼େ ତିନି ହଜାର ଭିତରେ ଆସିବ

ଆଜ୍ଞା ଦେଖନ୍ତୁ ଏ ଯେଉଁ ଛୋଟ ଛୋଟ ମୋବାଇଲ୍ ପାଇଁ ଆମେ ଆପଣଙ୍କ ପାଇଁ କେମତି ଅଧା ଅଧା ପଇସା ନେ ପୁରା ପଇସାଟା ନେଉଛୁ ଯଦି ଆପଣ ସ୍କ୍ରିନ୍ ଟଚ୍ ମୋବାଇଲ୍ ନେଉଥାନ୍ତି ତା'ହେଲେ ଆମେ ଆପଣଙ୍କୁ ଅଧା ଅଧା ପଇସା ଦେଇ ଆମେ ଆପଣଙ୍କଠୁ ରଖିପାରିଥାନ୍ତୁ ଆଜ୍ଞା ଗୋଟେ ବର୍ଷ ୱାରେଣ୍ଟି ରହୁଛି ତିନିଟାଯାକ ମୋବାଇଲ୍ ଭିତରେ ଆଉ ତା'ଦେହରେ ଗ୍ୟାରେଣ୍ଟି ବି ରହୁଛି ୱାନ୍ ଇୟର୍ ପାଇଁ ଗ୍ୟାରେଣ୍ଟି ରହୁଛି ଗୋଟେ ବର୍ଷ ରହୁଛି ଆପଣ ଚାହିଁଲେ ଯେଉଁଟା ନେଇପାରିବେ ଆଜ୍ଞା ଆଜ୍ଞା ସବୁ ଗୋଟେ ବର୍ଷ ଲେଖାଏଁ ୱାରେଣ୍ଟି ନୋକିଆର ଇୟର୍ ଫୋନ୍ ନାହିଁ ସାମସଙ୍ଗ୍ର ଇୟର୍ ଫୋନ୍ ଅଛି ଆଉ ଜିଓରେ ଇଣ୍ଟରନେଟ୍ ଅଛି ଆପଣ କେଉଁଟା ନେବାକୁ ଚାହୁଁଛନ୍ତି ନୋକିଆ ମୋବାଇଲ୍ଟା ଆଜ୍ଞା ପନ୍ଦର ଶହରୁ ଦୁଇ ହଜାର ଟଙ୍କା ଭିତରେ ଆସିବ ସାମସଙ୍ଗ୍ଟା ମ୍ୟାଡ଼ାମ୍ ଦୁଇ ହଜାରରୁ ଅଢ଼େଇ ହଜାର ଟଙ୍କା ଭିତରେ ଆସିବ ଆଜ୍ଞା ହଁ ସିମ୍ କାର୍ଡ଼ ଫ୍ରୀ ଦେଉଛି କିନ୍ତୁ ଏବେ ସିମ୍ କାର୍ଡ଼ ନାହିଁ ସେଇଟା ନାହିଁ କାହିଁକି ନା ସେଇଟା ଆଧାରରେ ତିଆରି ହେଉଛି ସିମ୍ କାର୍ଡ଼ ହେଉଛି ତ ସିମ୍ କାର୍ଡ଼ ସେମିତି ଉପଲବ୍ଧ ନାହିଁ ଆପଣ ଯଦି ଚାହିଁବେ ଆମର ଏଇଠୁ ସିମ୍ କାର୍ଡ଼ କିଣିକି ନେଇପାରିବେ ଆମର ଏଇଠି ବହୁତ ପ୍ରକାର ସିମ୍ କାର୍ଡ଼ ଅଛି

ହଁ ଆଜ୍ଞା ଆମ ଇୟର୍ କର୍ଡ଼ରେ ଗୋଟେ ବର୍ଷ ଗ୍ୟାରେଣ୍ଟି ଅଛି ୱାରେଣ୍ଟି ବି ଅଛି ଯେମିତିକି ମୋବାଇଲ୍ର ୱାରେଣ୍ଟି ଗୋଟେ ବର୍ଷ ଅଛି ଆମ ଇୟର୍ ଫୋନ୍ରେ ବି ଅଛି କେବଳ ସାମସଙ୍ଗ୍ ଇୟର୍ ଫୋନ୍ରେ ଇୟର୍ ଫୋନ୍ ହିଁ ଆସୁଛି